ନୟାଗଡ଼ ଜିଲ୍ଲାର ସମସ୍ତ ଡ୍ରେନ୍ ଗୁଡ଼ିକର ଜଳକୁ ସଂଶୋଧନ କରିବା ପାଇଁ ସ୍ୱିରେଜ୍ ଟ୍ରିଟେଡ଼୍ ପ୍ଲାଣ୍ଟ ପ୍ରସ୍ତୁତ ଅଛି ଏହାଦ୍ୱାରା ପରିବେଶ ସୁରକ୍ଷିତ ରହୁଛି ପରିବହନ କ୍ଷେତ୍ରରେ ଜିଲ୍ଲା ସବୁଠାରୁ ଆଗରେ ଅଛି ଟ୍ରେନ୍ର ସୁବିଧା ଅଛି ବସ୍ର ସୁବିଧା ମଧ୍ୟ ଅଛି ପ୍ରାକୃତିକ ସମ୍ପଦର ରକ୍ଷଣାବେକ୍ଷଣ ସରକାର ନେଇଛନ୍ତି ଆମର ଐତିହ ସଂସ୍କୃତି ପରମ୍ପରା ପ୍ରାଚୀନ କଳା ସାହିତ୍ୟ ଏହିସବୁ ରକ୍ଷଣାବେକ୍ଷଣ ଓ ମରାମତି ଇତ୍ୟାଦି ପଦକ୍ଷେପ ନିଆଯାଇଛି